ମୁଁ କେତେକ ରାଜନେତାଙ୍କ ବିଷୟରେ ଜାଣିଛି ନବୀନ ପଟ୍ଟନାୟକ ନିରଞ୍ଜନ ନିରଞ୍ଜନ ପଟ୍ଟନାୟକ ସୁର ରାଉତରାୟ ଅପରାଜିତା ଷଡ଼ଙ୍ଗୀ ଏମିତି ଅନେକ ରାଜନୈତିକ ନେତା ବିଷୟରେ ମୁଁ ଜାଣିଛି ସେଥିମଧ୍ୟରୁ ନବୀନ ପଟ୍ଟନାୟକ ହେଉଛନ୍ତି ଆମର ଜଣେ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ବଚ୍ଛ ଶାସନଟା ମୋତେ ସବୁଠୁ ଭଲ ଲାଗେ ଲୋକମାନଙ୍କ ପାଖରେ ଠିକ ସବୁ କେମିତି ପହଞ୍ଚି ଯାଇପାରିବ ଲୋକ ମାନଙ୍କ ଦୁଃଖ ସୁଖ ବୁଝିବା ଲୋକମାନେ କେମିତି ନିରାପଦରେ ରହିବେ ଘର ତାଙ୍କୁ ଯୋଗାଇ ଦେବା ଭତ୍ତା ବୁଢ଼ାବୁଢ଼ୀ ମାନଙ୍କୁ ଏମିତି ଅନେକ କେମିତି ସବୁ ଲୋକମାନେ ଠିକରେ ପାଇପାରିବେ ଜିନିଷ ସେଥିପାଇଁ ସେ ବହୁତ ଚେଷ୍ଟା କରନ୍ତି ମାନେ ପଚିଶ ବର୍ଷ ଶାସନରେ ରହିଲେଣି ଆଉ ଏମିତି ଅନେକ କାମ ସେ କରିଥାନ୍ତି ତାପରେ ସେ ନାରୀ ସଶକ୍ତିକରଣ ପାଇଁ ବହୁତ ମଧ୍ୟ ସେ ଧ୍ୟାନ ଦେଇଛନ୍ତି ନାରୀମାନେ କେମିତି ସ୍ଵାଧୀନ ଭାବେ ରହି ଚଳିପାରିବେ ତାଙ୍କର ସବୁ ସୁବିଧା ତାଙ୍କୁ ରୋଜଗାର କ୍ଷମ କରାଇବା ସେଥିପାଇଁ ମଧ୍ୟ ଆମ ସରକାର ଚେଷ୍ଟା କରିଛନ୍ତି ଆହୁରି ନବୀନ ପଟ୍ଟନାୟକ ମଧ୍ୟ ନାରୀମାନଙ୍କୁ ଆଗକୁ ନେବା ନାଇଣ୍ଟି ପରସେଣ୍ଟ ନାରୀ କେମିତି ଆଗକୁ ଯାଇପାରିବେ ସେଥିପାଇଁ ମଧ୍ୟ ଚେଷ୍ଟା କରିଛନ୍ତି ଠାଏ ଠାଏ ମିଟିଂ ନାରୀମାନଙ୍କୁ ନେଇକି ମିଟିଂ କେନ୍ଦ୍ର ଜାଗା ମାନଙ୍କରେ କରୁଛନ୍ତି ବହୁତ କଥା ବୁଝାଉଛନ୍ତି ନାରୀମାନେ କେମିତି ରୋଜଗାର କ୍ଷମ ହୋଇପାରିବେ ଅନ୍ୟ ପୁରୁଷ ମାନଙ୍କ ଉପରେ ନିର୍ଭର କରିବେ ନାହିଁ ସେଥିପାଇଁ ମଧ୍ୟ ସେ ଚେଷ୍ଟା ଚଲାଇଛନ୍ତି